ଆମ ଅଞ୍ଚଳରେ ପାରମ୍ପରିକ ଖେଳ ହେଉଛି କ୍ରିକେଟ ଯାହାକି ଆମ ଅଞ୍ଚଳରେ ସମସ୍ତ ଗାଁରେ କ୍ରିକେଟ ଖେଳ ବହୁଳ ମାତ୍ରାରେ ଚାଲିଛି କ୍ରିକେଟ ଖେଳ ଏକ ବହୁତ ଭଲ ଖେଳ ଯାହାଫଳରେ କି ପିଲାମାନେ ଆଗକୁ ମଧ୍ୟ ଯାଇପାରିବେ ଆଉ କ୍ରିକେଟ ଖେଳରେ ଏଗାରଜଣ ଖେଳାଳି ଖେଳିଥାନ୍ତି ଆଉ ଏହି ଖେଳରେ ଆମେମାନେ ବିଭିନ୍ନ ଗାଁକୁ ଖେଳିବାକୁ ଯାଇଥାଉ ପ୍ରତ୍ୟେକ ଗାଁରେ ବର୍ଷରେ ଥରେ ଲେଖାଏଁ ଗୋଟିଏ ଗୋଟିଏ ଖେଳର ଆୟୋଜନ କରନ୍ତି ଯାହାଫଳରେ କି ପିଲାମାନଙ୍କର ପ୍ରତିଭା ସବୁ ଜଣାପଡ଼ିଥାଏ ସେମାନେ ଆଉ ଉପର ସ୍ତରକୁ ଯିବାପାଇଁ ଉତ୍ତୀର୍ଣ୍ଣ ହୁଅନ୍ତି କ୍ରିକେଟ ଖେଳ ଏକ ଭଲ ଖେଳ ଯେଉଁଥିରେ ପିଲାମାନଙ୍କର ପ୍ରତିଭା ଉପରକୁ ଗଲେ ସେମାନେ ଆହୁରି ନ୍ୟାସନାଲ୍ ଲେବୁଲ୍ରେ ଯାଇକି ଖେଳିପାରିବେ ଏହା ଏକ ଭାଇଚାରାର ଖେଳ